ମୁଁ ଛୋଟବେଳୁ ମାମୁଁଘରେ ରୁହେ ସେହିଠି ରହିକି ପାଠ ବି ପଢ଼େ ମୋ ସାଙ୍ଗରେ ମୋର ସାନ ଭଉଣୀ ଟେ ବି ସେ ବି ମୋ ସହ କଲେଜ ମାନେ ସ୍କୁଲ ଯାଏ ପାଠ ପଢ଼ିବା ପାଇଁ ବାପା ମାଆ ମାନେ ସାଙ୍ଗ ହୋଇକି ମାନେ ମାମୁଁ ମାଇଁ ସମସ୍ତେ ଅଜା ଆଈ ସାଙ୍ଗ ହୋଇକି ଗୋଟେ ପରିବାରରେ ରହୁଥିଲୁ ଆଉ ବହୁତ ଭଲ ମାନେ ହାପି ଫ୍ୟାମିଲି ଥିଲା ବୁଲାବୁଲି କରୁ ସବୁ ଆଡ଼େ ମାନେ ସବୁ ସମସ୍ୟାର ସମାଧାନ କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି ଆମ ମାନଙ୍କୁ ନେଇକି ହସ ଖୁସିରେ ରହିବାକୁ ଚେଷ୍ଟା କରନ୍ତି ସ୍କୁଲ ରୁ ପାଠ ପଢୁ ଭଉଣୀ ର ମୋର ବେଳେ ବେଳେ ଏମିତି ଛୋଟ ଛୋଟ କଥା କୁ ନେଇକି ଝଗଡ଼ା ଲାଗୁ ତାପରେ ବି ହୋଉଛି ଭଉଣୀକୁ ମୁଁ ବହୁତ ଭଲ ପାଏ ଆଉ ଭଉଣୀ ବି ମୋତେ ବହୁତ ଭଲ ପାଏ ସେ କେବେ ବି ମୋତେ ଥରେ ନ ଦେଖିଲେ ବି ମାନେ ଘରେ ଜିଦି କରେ ମାନେ ଚଗଲା ହୁଏ ସବୁ କଥାକୁ ନେଇକି ଆଉ ଭଉଣୀ ସବୁ କଥାରେ ମାନେ ଟିକେ ଟିକେ କଥାରେ ଚିଡ଼ି ଯାଏ ସେ ଯେକୌଣସି ଜିନିଷ ଜିଦି କରେ କି ମୁଁ ଏହି ଜିନିଷଟା ଆଜି ଖାଇବି ସେ ଜିନିଷ ଟା ମୋର ଦରକାର ତାକୁ ବାଧ୍ୟ କରିକି ମାନେ ହଉଛି ଯେମିତି ଦେବା କଥା ସେ ସବୁବେଳେ ଜିଦି କରେ ଘରେ ଆଣିକି ତାକୁ ଦିଅନ୍ତି ବି ସମସ୍ତଙ୍କ ଯେହେତୁ ମାନେ ସାନ ଭଉଣୀ ସେଥିପାଇଁ ସେ ସମସ୍ତଙ୍କ କଥା ମାନେ ବାପା ମାଆଙ୍କ କଥା ବି ମାନେ ଆମେ ମୁଁ ମାମୁଁ ମାଇଁଙ୍କ ପାଖରେ ମୁଁ ଛୋଟବେଳୁ ରହିଆସିଥିଲି ତାପରେ ମାମୁଁ ଘରୁ ଆମ ନିଜ ଘରକୁ ଆସିବା ପରେ ବହୁତ ମାନେ ମିସ କରୁଥିଲି ମାମୁଁ ମାଇଁଙ୍କୁ ସେମାନେ ବି ମୋତେ ଦେଖିପାରନ୍ତିନି ବହୁତ ଦୂର ହୋଇଯାଏ ଆସିବା ପାଇଁ ତ ସେମାନେ ମୋତେ ଦେଖିବାପାଇଁ ମଧ୍ୟ ବହୁତ ଚେଷ୍ଟା କରନ୍ତି ବି ମୁଁ ବି ତାଙ୍କୁ ଦେଖାକରିବାକୁ ଚେଷ୍ଟା କରେ ଏମିତି ନରମାଲି ତାଙ୍କ ସହ କଥା ହୁଏ ଫୋନ୍ ରେ ତାପରେ ବହୁତ ମିସ କରେ କାହିଁକିନା ସେ କେବେ ଆସିପାରନ୍ତିନି ମୋ ପାଖକୁ ତ ମୁଁ ବି ତାଙ୍କ ପାଖକୁ କେବେ ଯାଇପାରେନି ଆଉ ଏମିତି ଚେଷ୍ଟା କରେ ବୋଉ ବାପା ଭାଇ କୁହନ୍ତି ସେଠିକି ଯିବା ପାଇଁ ବୁଲାବୁଲି କରିକି ଆସିବା ପାଇଁ ମାମୁଁ ଘରକୁ ଛୋଟବେଳୁ ବହୁତ ଏମିତି ଅଲଗା ହୋଇ ରହିବାପରେ ବହୁତ ଥର ଏମିତ ଚେଷ୍ଟା କରୁଛନ୍ତି ତାପରେ ବୁଲିବା ପାଇଁ ମଧ୍ୟ ଯାଇଛି ମାମୁଁ ମାଇଁ ମୋତେ କୁହନ୍ତି ବି ଯେ ଏତେ ଦିନ ହେଲା କେମିତି କଥା ନହେଇକି ରହିପାରୁଥିଲୁ ୟେ ସେ ଆମକୁ ଆମ କଥା ମନେ ପଡୁନଥିଲା ଆମକୁ ଭୁଲିଯାଇଥିଲୁ ସେ ସବୁକୁ ବହୁତ ମିସ କରୁଥିଲି ତାପରେ ହଉଛି ଛୋଟରୁ ଧୀରେ ଧୀରେ ବଡ଼ ହେଲାପରେ ପାଠ ସାଠ ପଢିବା ପାଇଁ ମାମୁଁ ମାଇଁ ବି ବହୁତ ସାହାଯ୍ୟ କରିଛନ୍ତି ମୁଁ ଏମିତି ପଇସା ପତ୍ର ମ୍ୟାଟର ଠୁ ନେଇକି ସବୁ କିଛିର ସୁବିଧା ଅସୁବିଧା ଡ୍ରେସ ଚପଲ ମାନେ ସେମିତି ସବୁ କିଛି ଦିଅନ୍ତି

ଆଉ ମାଇଁ ବି ମୋତେ ବହୁତ ଭଲ ପାଆନ୍ତି ସବୁ କିଛି ମାନେ ଚେଷ୍ଟା କରନ୍ତି କି ମୋତେ ଆଣିକି ଦେବା ପାଇଁ ଯାହାବି ହଉ କିନ୍ତୁ ମାମୁଁ ମାଇଁଙ୍କୁ ମୁଁ ବହୁତ ମିସ କରେ କିନ୍ତୁ ମାମୁଁ ମାଇଁ ମୋ ପାଇଁ ବହୁତ ଭଲ